ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ଏମିତିଆ ଭୀଷଣ ବର୍ଷାରେ ହେଉଛି ମାନେ ମୁଁ ଖାଦ୍ୟ ବନାଇନଥିବାରୁ ଅର୍ଡ଼ର୍ କରିଥିଲି ଯେ ଖାଦ୍ୟ ମୋ ପାଖକୁ ଆସିବା ପାଇଁ ଆପଣ ଏମିତି ବର୍ଷା ବିଜୁଳି ଘଟ ଘଟରେ ଆପଣ ମୋ ପାଖକୁ ଖାଦ୍ୟ ଆଣି ଆସିଥିବାରୁ ଆପଣଙ୍କୁ ଧନ୍ୟବାଦ ଦେଉଛି ଆଉ ଆପଣ ପୁଣି ଖାଦ୍ୟ ଏମିତି ଭାବେ ଆଣିଛନ୍ତି ଯେ ଯେମିତି ମୋର କୌଣସି ଖାଦ୍ୟ କିଛି ଢାଳି ହୋଇନି କି କିଛି କେମିତି ନଷ୍ଟ ହୋଇନି ପୁରା ଯେମିତି ପ୍ୟାକିଂ ହୋଇ ଆସିବା କଥା ସେମିତି ପୁରା ଭଲସେ ଆସିଛି ଓ ଏଇଠୁ ଆପଣଙ୍କ ରେଷ୍ଟୁରାଣ୍ଟ୍କୁ ଭଲ ଫିଡ଼୍ବ୍ୟାକ୍ ଦେବାକୁ ଚାହୁଁଛି